ତା'ପରେ ଡାଲମା ଡାଲମା ରେ କଣ ପନିପରିବା କାଟିକି ତାକୁ ପକାଯାଏ ଏବଂ ତାପରେ ତାକୁ ଛୁଙ୍କ ଦିଆଯାଏ ସେ ବି ଟିକେ ସମୟ ନିଏ ତାପରେ ଆମର ଭାତ ଭାତ ଆମେ କଣ କରୁ ନା ଚାଉଳ କୁ ଧୋଇକି ପକାଇଥାଉ ଏଇ ତିନୋଟି ଭିତରୁ ସବୁଠୁ ସହଜ ହୋଇଥାଏ ଭାତ ଭାତରେ କିଛି ନହେଲେ ଆମେ ଯଦି ଆଳୁ ପକାଇଦେଉ ଏକା ଥରେ ସିଝା ହେଇଯାଏ ଭାତ ଆଳୁ ସିଝା ଡାଲି କରିଦେଲେ ତାକୁ ଖାଇବା ବହୁତ ସହଜ ଆଉ ସୁବିଧା ହୋଇଥାଏ